ଓଡ଼ିଶାରେ ଏବେ ଭଲ ମୋବାଇଲ୍ ଦ୍ୱାରା ଟେକ୍ନୋଲୋଜି ଉପଲବ୍ଧ ହେଲା ଏଥିପାଇଁ ଆମର ଓଡ଼ିଶା ଡ଼େଭଲପ୍ କରୁଛି ଯେ ମୋବାଇଲ୍ ଦ୍ଵାରା ଆମକୁ ଭଲ ସୁବିଧା ମିଲେ କେମିତିକି ଯେ ଆଗର ଭଲ କ୍ୟାମେରା କ୍ୟାମେରା ବୋଲି ଧରିକିନା ଆଡ଼େସିଆଡ଼େ ବୁଲିବାକୁ ଯାଉଥିଲୁ ଭଲ ଧଳା କଳାରେ ଆମ ଫଟୋ ବାହାରୁଥିଲା ଅର୍ ଏବେ ଆମ ମୋବାଇଲ୍ ଦ୍ୱାରା ବିଭିନ୍ନ ପ୍ରକାରର ରଙ୍ଗ ଦେଇକିନା ଆମକୁ ଭଲ ଫଟୋ ଆସୁଛି ଯେଉଁଠି ବି ହାତରେ ମୋବାଇଲ୍ ଥିଲେ ଆମେ ସବୁ ଜାଗାରେ ଯାଇକିନା ଫଟୋ ଉଠେଇ ପାରୁଛୁ ସେଥିପାଇଁ ଆମର ବହୁତ ସୁବିଧା ହେଉଛି ଆଗରେ ଖବରକାଗଜ ଆମେ ନ୍ୟୁଜ୍ ବି ଶୁଣିପାରୁନଥିଲୁ ଏବେ ଘରେ ଘରେ ମୋବାଇଲ୍ ହାତରେ ରହିକିନା ଆମେ ସବୁ ଆଡ଼ର ନ୍ୟୁଜ୍ ସାଙ୍ଗେ ସାଙ୍ଗେ ପାଉଛୁ ସବୁକିଛି ଭଲ ଭାବରେ ହୋଇଯାଉଛି ସେଥିପାଇଁ ଆମର ମୋବାଇଲ୍ଟା ହୋଇକିନା ଆମର ବହୁତ ଉଦ୍ଭିଦନ ହେଲା ଆମର ଓଡ଼ିଶା